ଆମର୍ ଆମର୍ କୃଷି ହେଉଛେ ଆମର୍ ସବୁକିଛି କୃଷିକେ ବହୁତ୍ ଆମେ ଧାନ୍ ଚାଷ୍ କରୁଁ ମାଣ୍ଡିଆ ଚାଷ୍ କରୁଁ ବିରି କୁଲଥ୍ ସବୁ କରୁଁ କୃଷିର ପଶୁକେ ବହୁତ୍ ଧୂଆ ରେତା ଯତ୍ନ କରୁଁ ଭଲ୍ କରି ରଖୁଁ ସଫାସୁତର୍ କରୁଁ ସେଟାକେ ପାଲୁଁ ପୁଷୁଁ ଖାଦ୍ୟ ଦଉଁ ତା'ପରେ ଘାସ୍ ପିଆଲ୍ ତା'ପରେ କୁଁଣା ଭାତ୍ ଭୁତି ସବୁକିଛି ଦଉଁ ଆରୁ ଆମେ ତାକେ ରଖୁଁ ତ ଭଲ୍ କରି ବେବହାର୍ କରିକରି ରଖୁଁ ବହୁତ୍ ଯତ୍ନ ନଉଁ ଭଲ୍ କରି ରଖୁଁ ଚାଷ୍ ବାଷ୍ କରୁଁ ଚାଷନେଁ ଇଟା କରୁଁ ଆରୁ ଚାଷ୍ ରୁ ତ କିଛି ଫାଇଦା ହେଲେ ଆମେ ତାକେ ଖାଉଁ ତ କିଛି ସବୁ କିଛି କରୁଁ ଆରୁ ତା'ପରେ ସଫାସୁତରରେ ରଖୁଁ ପଶୁକେ ଭଲ୍ କରି ତାର୍ ଗୋବର୍ ଗୁବରା ଫିକୁଁ ତାକେ ଦୁଇ ଟାଇମ୍ ଖାଇବାକେ ଦଉଁ ସବୁ କିଛି କରୁଁ ଆଉ ତାକେ ରଖୁଁ ଆରୁ କାଁ କରମୁ ଆରୁ